ଆମେ ନିକଟବର୍ତ୍ତୀ ସହରକୁ ବା ଗାଁକୁ ବହୁତ ଥର ଯାଉ ଯେମିତିକି ବାରମ୍ବାର ଡେଲି ପ୍ରତିଦିନ କିମ୍ବା ମିନିମମ୍ ପାଞ୍ଚଟାରୁ ପାଞ୍ଚ ଥରରୁ ଦଶଥର ଅଧିକ ଯାଉ କାରଣ ଆମ ନିକଟବର୍ତ୍ତୀ ସହର ମାଧ୍ୟମରେ ଆମର ଯେହେତୁ ଗାଁ ଏରିଆରେ ଟେକ୍ନୋଲୋଜୀର ସୁବିଧା ନଥାଏ ସେଥିପାଇଁ ଆମକୁ ଗାଁ ସହର ଅଭିମୁଖୀ ହେବାକୁ ପଡ଼ିଥାଏ ଏବଂ ଯେତେକ ଆମର ଟେକ୍ନୋଲୋଜିକାଲ୍ ପଦାର୍ଥ ଅଛି ସେଥି ନିମନ୍ତେ ଗାଁରେ ସବୁ ବନ୍ଦୋବସ୍ତ ହୋଇ ପାରୁନଥାଏ ସେଥିପାଇଁ ଆମେ ସହରକୁ ମଧ୍ୟ ଯାଇଥାଉ ସେହିପରି ଗାଁକୁ ମଧ୍ୟ ନିଜ ଗାଁରେ କୌଣସି ଅସୁବିଧା ହେଲେ ଆମେ ଅନ୍ୟ ଗାଁକୁ ମଧ୍ୟ ଯାଇଥାଉ ଏବଂ ବିଭିନ୍ନ କାରଣରୁ ଯାଇଥାଉ ଯେମିତିକି ସହରକୁ ଶିକ୍ଷା ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ଉଚ୍ଚ କାର୍ଯ୍ୟ ନି ନିୟୋଯୋଗରେ ଏବଂ ଉଚ୍ଚ ପଦବୀ ଯୋଗୁଁ ଆପଣ ଉଚ୍ଚ କାର୍ଯ୍ୟ ଯୋଗୁଁ ବି ମଧ୍ୟ ସହରକୁ ଯାଇଥାଉ ଏପରିକି ବିଭିନ୍ନ କାଜ୍ୟ କ୍ରମ ପାଇଁ ବି ମଧ୍ୟ ସହରକୁ ଯାଇଥାଉ ବିଭିନ୍ନ ପ୍ରକାର ଅସୁସ୍ଥତା ଏବଂ ବେକାରୀପଣ ଦୂର କରିବା ପାଇଁ ସହରକୁ ଯାଇଥାଉ ସେହିଭଳି ଅନ୍ୟ ଗାଁକୁ ମଧ୍ୟ ଯାଇଥାଉ ଯେମିତିକି କୌଣସି କାର୍ଯ୍ୟ ନିଜ ଗାଁରେ ନଥିଲେ ଅନ୍ୟ ଗାଁ ନିକଟରେ ଆମେ ମଧ୍ୟ ଯାଇଥାଉ ଯାହାଦ୍ୱାରାକି ଗ୍ରା ସହର ଏବଂ ଗ୍ରାମ ମଧ୍ୟରେ ଥିବା ପାର୍ଥକ୍ୟ ଜଣା ପଡ଼ିଥାଏ ଏବଂ ସହରରେ ଥିବା ହାଇ ଟେକ୍ନୋଲୋଜୀର ସୁବିଧା ଗାଁ ଗ୍ରାମରେ ଉପସ୍ଥାପନା କରିବା ପାଇଁ ସହଯୋଗ ହୋଇଥାଏ